ଆମ ଘରେ ଚିକେନ ତରକାରୀ କି ବହୁତ ଭଲ ପାଆନ୍ତି ଚିକେନ ଚିକେନ କରିବାକୁ ବହୁତ ପ ମାନେ ଖାଇବାକୁ ବହୁତ ପସନ୍ଦ କରନ୍ତି ଆଉ ଚିକେନେ ଆମ ଚିକେନ ଆମର ଆସିଲା ଚିକେନକୁ ଧୋଇ ଧୋଇଧୁଆ କି ଗୋଟେ ତସଲାରେ ରଖିଲୁ ରଖିକି ତାକୁ ଲୁଣ ହଳଦୀ ତେଲ ଆଉ ଯେଉଁ ତାକୁ ଗୋଳେଇକି କିଛି ସମୟ ରଖିଦେନୁ ରଖିଦେଲେ ରଖିଦେଲେ ସେଇ ତରକାରୀଟା ଯେଉଁ ଭଉ ବହୁତ ଭଲ ଲାଗେ କିଛି ସମୟ ପରେ କଲେ ବହୁତ ଭଲ ଲାଗେ ତାକୁ ପିଆଜକୁ କାଟିଲୁ ରସୁଣକୁ ଛଡ଼େଇକି ତାକୁ ରଖିଲୁ ଅଦା ବି ଛଡ଼େଇକି ଛଡ଼େଇକି ରଖିଲୁ ତାକୁ ଗ୍ରାଇଣ୍ଡର ବ୍ୟବହାର ତ ବହୁତ ଲୋକ କରୁଛନ୍ତି କିନ୍ତୁ ଆମର ଟିକେ ଭଲ ପାଆନ୍ତିନି ବୋଲିକି ଆମର ସେଇଟାକୁ ଶିଳରେ ବାଟିଲୁ ଶିଳରେ ବାଟିଲେ ଚିକେନ ତରକାରୀଟା ବହୁତ ଭଲ ଲାଗେ ଆଉ ବହୁତ ଟେଷ୍ଟ ବହୁତ ଟେଷ୍ଟ ବି ଆସେ ଆଉ ସେଇଥି ନାଗି ମାନେ ବହୁତ ମାନେ ବହୁତ ଆମର ଭଉ ସମସ୍ତେ ବହୁତ ଭଲ ପାଆନ୍ତି ଆମେ ଆମେ ଭଲ ପାଉ ଆମ ଛୁଆମାନେ ବି ବହୁତ ଭଲ ପାଆନ୍ତି ଖାଇବାକୁ ଆଉ ସେଇଟା ମୋର ବହୁତ ଆଗୁରୁ ବି ମାନେ ସମସ୍ତେ ଭଲପାଆନ୍ତି ଏରା ଜିନିଷରା ଖାଇବାକୁ ଆଉ କଢ଼େଇ ତେଲ ଫାଷ୍ଟେ ଚିକେନ ତରକାରୀଟା କରିବୁ ଫାଷ୍ଟେ ତେଲ ଯେଉଁ କଢ଼େଇ ବସେଇବୁ ତାପରେ ତେଲ ପକେଇବୁ ପକେଇକି ତାକୁ ମସଲାଟାକୁ ପିଆଜ ପକେଇକି ତାକୁ ଜାର ମାନେ ତେଲରେ ଜରା ଯିବ ଜାରିକି ତାକୁ ମସଲା ବି କଷିବୁ ମସଲାଟା କଷିନେ ବହୁତ ମାନେ ମସଲାଟା କଷିନେ ବହୁତ ଭଲ ମାନେ ତା ସ୍ମେଲଟା ବଢ଼ିଆ ଲାଗେ ବଢ଼ିଆ ଆସେ ବହୁତ ଭଲ ବାସେ ଆଉ ସେଇଟା ତରକାରୀଟା ଆମେ ଯେଉଁ ତାପରେ ଚିକେନଟା ପକେଇବୁ ଚିକେନ ପରେ ତାକୁ ଆଳୁ ପକାଇବୁ ଆଳୁଟାକୁ ମାନେ କଷି ମାନେ ମସଲାଟାକୁ କଷି କଷିଲେ ଯେଉଁ ଚିକେନର ତା ଯେଉଁ ବାସ୍ନାଟା ବହୁତ ଭଲ ମାନେ ବଢ଼ିଆ ଆସେ ସେଇନାଗି ମାନେ ଭଲ ଲାଗେ ସେ ଏମିତି କନେ ବହୁତ ଟେଷ୍ଟ ଆସେ ଆଉ ଆମେ ବହୁତ ମାନେ ଛୁଆପିଲା ବହୁତ ଭଲ ପାଆନ୍ତି ଖାଇବାକୁ